ଅନ୍ଲାଇନ୍ରେ କିଣିବା ଆଜି ଲୋକମାନଙ୍କର ଭାରି ପସନ୍ଦ ହୋଇଯାଇଛି ଏବଂ ବହୁଳ ମାତ୍ରାରେ ଲୋକ ତାକୁ ବ୍ୟବହାର କରୁଛନ୍ତି କାହିଁକିନା ଘରେ ବସି ଆପଣଙ୍କର ମାର୍କେଟିଂ ହୋଇପାରୁଛି ଆଉ ବିଭିନ୍ନ ପ୍ରକାର ସାଇଜ୍ ବିଭିନ୍ନ ପ୍ରକାର ରଙ୍ଗ ବିଭିନ୍ନ ପ୍ରକାର ଜିନିଷ ମିଳିପାରୁଛି ତ ଏଠି ଆମେ ଜିନ୍ସ ବିଷୟରେ କଥା ହେବାକୁ ଯିବାକି ଅନ୍ଲାଇନ୍ରେ ଜିନ୍ସ ଆମେ କିଣିବାକୁ ହେଲେ ତା'ର ରଙ୍ଗ ସାଇଜ୍କୁୁ ବାଛିବାକୁ ପଡ଼ିବ ଆଉ ସେଇ ଜିନିଷଟି ତା'ର ଅନ୍ଲାଇନ୍ର ଯେଉଁ ବିଭିନ୍ନ ପ୍ରକାରର ଥାଏ ବିକଳ୍ପ ସେଇଟାକୁ ଓପେନ୍ କରି ବାହାର କରି ସେଇଥିରେ ରଙ୍ଗ ଏବଂ ତା'ର ସାଇଜ୍ ଆଉ ତା'ର ପଇସା ଏସବୁ ବିଭିନ୍ନ ପ୍ରକାର ଜିନିଷ ଦେଖିବାକୁ ପଡ଼ିଥାଏ ଯାହାଫଳରେ କିି ଆମେ ଜିନିଷଟି କିଣି ପାରିଥାଉ ଆଉ ଜିନ୍ସ ଗୋଟିଏ ଏଭଳି ପୋଷାକ ଯାହାକି ସମସ୍ତଙ୍କର ପସନ୍ଦ ହୋଇଥାଏ ଆଉ ସମସ୍ତଙ୍କୁ ପସନ୍ଦ ହୋଇ ବି ନଥାଏ ଏଣୁ ଜିନ୍ସ ସାଧାରଣତଃ ଠିକ୍ ରୂପେ ଆମେ କ୍ରୟ କଲେ ତାକୁ ପିନ୍ଧିବାକୁ ଭଲ ଲାଗେ ଏବଂ ବହୁତ ଦିନ ପର୍ଯ୍ୟନ୍ତ ଆମେ ତାକୁ ବ୍ୟବହାର କରିପାରିବା ଆଉ ଆମର ଅନ୍ଲାଇନ୍ ମାଧ୍ୟମରେ ଯେଉଁ ସବୁ ଜିନ୍ସ ମିଳିଥାଏ ପ୍ରାୟ ସମୟରେ ସେଇଟା ଭଲ ହୋଇଥାଏ ଆଉ ପ୍ରାୟ ସମୟରେ ସେଇଟା ଭଲ ହୋଇ ବି ନଥାଏ ତେଣୁ ଅନ୍ଲାଇନ୍ରେ ଆମେ ନେବା ପାଇଁ ଇଚ୍ଛା କଲେ ତାକୁ ବହୁତ ସତର୍କ ଭାବରେ ନେବାକୁ ପଡ଼ିବ